ହ୍ୟାଲୋ ଆପଣ କ୍ୟାବ୍ ଭାଇ କହୁଛନ୍ତି ତ ମୁଁ ଲବଙ୍ଗ ଶିଖା କହୁଛି ଆଉ ମୁଁ ଏବେ ଯେଉଁଠି ଅଛି ସେଇ ଜାଗାରୁ ଅନ୍ୟ ଜାଗାକୁ ପରିବର୍ତ୍ତିତ କରିବାକୁ ଚାହୁଁଛି ତ ଭାଇ ଦୟାକରିକି ମୋତେ ଏଇ ଜାଗାରୁ ସେଇ ଜାଗାକୁ ପରିବର୍ତ୍ତିତ କରିବା ପାଇଁ ସାହାଯ୍ୟ କରନ୍ତୁ ଆଉ ମୁଁ ମୋର ବର୍ତ୍ତମାନର ଲୋକେସନଟା ଆପଣଙ୍କୁ ସେଣ୍ଡ କରିଦେଇଛି ତ ଭାଇ ପ୍ଲିଜ୍ ଆପଣ ଆସିକି ମୋତେ ଟିକେ ହେଲ୍ପ କରିଦିଅନ୍ତୁ